ଆମ ଗାଁରେ ଲଙ୍କା ଗୁଣ୍ଡ ପେଷିବା ପାଇଁ ଏସ୍ ଏଚ୍ ଜି ଗ୍ରୁପ୍ର ମହିଳାମାନେ ସେ ଗୋଟେ ହଲର୍ ରଖିଛନ୍ତି ସେ ତାଙ୍କ ଗ୍ରୁପ୍ର ଯେତେ ବିି ଲେଡ଼ିଜ୍ ଅଛନ୍ତି ସେ ତାଙ୍କର ମାସରେ ଗୋଟେ ଡେଟ୍ ସ୍ଥିର କରିଛନ୍ତି ସେ ଗୋଟେ ଡେଟ୍ରେ ସମସ୍ତେ ଏକତ୍ରିତ ହୋଇ ଗାଁରେ ଯେତେ ଲଙ୍କା ଅଛି ତାକୁ କଲେକ୍ସନ୍ କରି ସେହି ଗୋଟେ ଦିନରେ ତାକୁ ପେଷନ୍ତି ପେଷିଲା ବେଳେ ସମସ୍ତେ ମାସ୍କ ୟୁଜ୍ କରନ୍ତି ଆଉ ଲଙ୍କା ଗୁଣ୍ଡଠାରୁ ଆରମ୍ଭ କରି ଆଉ କିଛି ମସଲା ବି ଏମିତି ସେମାନେ ତିଆରି କରନ୍ତି ସେ ଗଭର୍ଣ୍ଣମେଣ୍ଟ୍ରୁ କିଛି ଲୋନ୍ ଆଣି ଗୋଟେ ହଲର୍ କରିଛନ୍ତି ହଲର୍ କରିିକି ଗାଁରେ ଏମିତି ଏମିତି ସେ ବ୍ୟବସାୟ ଗୋଟେ ଚଲାଉଛନ୍ତି ଲଙ୍କା ଗୁଣ୍ଡ ବି କରୁଛନ୍ତି ଅଟା ବି ପେଷୁଛନ୍ତି ଏମିତି କିଛି ଅଲଗା କିଛି ବି କରୁଛନ୍ତି ସବୁ ଏସ୍ ଏଚ୍ ଜି ଗ୍ରୁପ୍ର ମହିଳାମାନେ ଏମିତି ତାଙ୍କର ଚାଲେ କିଛି ଲୋକ ଏକତ୍ରିତ ହୋଇ ଦଶ ବାର ଜଣ ମହିଳାମାନେ ଏକତ୍ରିତ ହୋଇ ସେ ହଲର୍ରେ ଗୋଟେ ଡେଟ୍ରେ ଆସି ସେମାନେ ତାଙ୍କର କାର୍ଯ୍ୟ କରନ୍ତି